ଆମର କୃଷି କ୍ଷେତ୍ରରେ ସରକାର ଦ୍ୱାରା ଅନେକ ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି ଏବଂ ଓଡ଼ିଶା ଜୈବିକ କୃଷ ନୀତି ଆରମ୍ଭ କରୁଛି ଆମର ଦୁଇହଜାର ଅଠରରେ ଅଠର ମସିହାରେ ଏବଂ ମୋବାଇଲ୍ ଆପ୍ ଓ ଏଲ୍ ଆର୍ ଉଣେଇଶିଶହ ଷାଠିଏ ମସିହାରୁ ଅଛି ସୁଚାଳନା କରିବା ପାଇଁ ସରକାର ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଥିଲା ଏବଂ ଜମି ସଂସ୍କାର ଋଣ ଦେବା ଏବଂ କୃଷି ବିଷୟରେ ଅନେକ ଶିକ୍ଷା ଦିଆ ଯାଇଥିଲା କୃଷକମାନଙ୍କୁ କୃଷି ପାଇଁ ଅନେକ ପ୍ରକାର ଋଣ ଅଛି ସେହି ଋଣ ଦ୍ୱାରା କୃଷି କ୍ଷେତ୍ରରେ ଅନେକ ଉପକୃତ ହେଉଛନ୍ତି ଚାଷୀମାନେ ବିିବିଧତା ପ୍ରୋତ୍ସାହିତ ପାଇଁ ଓଡ଼ିଶାରେ ପ୍ରମୁଖ ପଦକ୍ଷେପ କିମ୍ବା ନୀତିଗୁଡ଼ିକ ଅଛି ଜମି ସଂରକ୍ଷଣ ପାଇଁ ଅନେକ ସଂସ୍ଥା ସୁପରିଚାଳନା କରାଯାଇଛି ଜୈବିକ ପାଇଁ ଜୈବିକଶାଳ ଆରମ୍ ପ୍ରଚଳନ କରାଯାଇଛି ଦୁଇହଜାର ଅଠର ମସିହାରୁ କୃଷନୀତି ଜୈବିକ କୃଷନୀତି ତାହା ଦ୍ୱାରା ସାଧାରଣ କୃଷକମାନେ ଅନେକ ଉପକୃତ ହେଉଛି ବିବିଧତା ଅନେକ ଭଲ ରହୁଛି ଭଲ ରହିବା ସହିତ ଲୋକମାନେ ଭଲ ଖାଦ୍ୟ ଗ୍ରହଣ କରିପାରୁଛି